ସାଧାରଣତଃ ପଶୁପାଳନ କରିବା କରାଯିବା ଦରକାର କାହିଁକିନା ପଶୁ ଇ'ଟା ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ଯଦି ପାଳି ପାଳି ପାର୍ମା ଆମେ ଆମେ ଆମେ ସୁବିଧା ସୁବିଧା ହୁଏ ଗାଈର ଗାଈ ଗାଈ ରଖିବାଦ୍ୱାରା ଗୁରସ୍ ଗୁରସ୍ ଟିକେ ପାର୍ଲେ ସେନୁ ପଇସା ପଇସା ଆୟକରି ରଖିହେସି ଛେଲି ଛେଲି ବିକିବା ଛେଲି ବିକିବା ଦ୍ୱାରା ବି ଓଃ ଉପକାରସ୍ତେ କୁକୁଡ଼ା ରଖ୍ଲେ ବି କୁକୁଡ଼ା ରଖିବାଦ୍ୱାରା ଅଣ୍ଡା ଛୁଆ କି କୁକୁଡ଼ା କେମିତି ବିକି ବିକି କରିବି ସେନ ପଇସା ରୋଜଗାର କରାଯାଇଥାଏ ସେମାନେ କେବେ ଭଲ୍ ପଇସା ହେନ୍ତାକିନା ଅସୁବିଧା କେବେ ନେ ହୋଇଥାଏ ହେନ୍ତାକିନା ଜହ ସୁବିଧା ସିନା କମ୍ ଅସୁବିଧା କମ୍ ଖର୍ଚ୍ଚ ବି ଚଲେଇ ଆସ୍ଛି ଆରୁ ପଇସାପତ୍ର ଯେତେବେଲେ ଦରକାର୍ ନାଇ ଥିଲେ ବି ଛେଲ୍ କି କୁକୁଡ଼ା ଏନ୍ତା ବିକି ଦେଲୁଁ ପଇସାପତ୍ର ଦରକାର୍ ନାଇଁ ଥିଲାବେଳେ ବି ବିକି ଦେଲେ କାମ୍ ଚଲି ଯାଏସି ଆଉ ରଖି ରଖି ପାର୍ଲେ ପାଳନ କରି ପାର୍ଲେ ଭଲ୍ କଥା